ମୁଁ ଚାଷର ବିଷୟ ନେଇକି ଯେନ୍ଟାକି ଉଷ ଜିଟାଝୁଟି କର୍ବାର୍ ଲାଗି ଯେନ୍ତାକି ଡ୍ରୋନ୍ ଦରକାର ଆଉ ଢ଼ୋଲ୍ ଦରକାର ଓଷୁ ଓଷା ଜିତେବାର୍ ଲାଗି ସେଟା ହେଲେ ବହୁତ ଭଲ ଲାଗ୍ସି ସେ ଆମର୍ ଚିନ୍ତାଧାରାରେ ସେଟା ଯେନ୍ଟା କି ଉଷ ଡ୍ରୋନ୍ ଦରକାର ଓଷ ଢ଼ୋଲ୍ ବିି ଦରକାର ଯେନ୍ତା କୀଟନାଶକ ସବୁ ନାସ କରିପାର୍ବା ଆଉ ଭଲ ଚାଷ ହୋଇପାର୍ବା ଡ୍ରୋନ୍ ଆଉ ସେ ଢ଼ୋଲ୍ନି ହେଇପାରିଲେ ସେ ବହୁତ ଅସୁବିଧା ଭବ ପଡ଼୍ସି ଯେନ୍ତାାଗି ସେଟା ଆମକୁ ବହୁତ ସୁବିଧା ହେଇପାର୍ବା